ନିଜ ଦେହକୁ ସନ୍ତୁଳିତ ରଖିବା ପାଇଁ ମୁଁ ଦୌଡ଼ିବାକୁ ବୃତ୍ତି ଭାବରେ ଗ୍ରହଣ କଲି

ସତର ବର୍ଷରୁ ଦୌଡ଼ିବା ଆରମ୍ଭ କଲି ମୋର ଆଣ୍ଠୁରେ ବହୁତ ଯନ୍ତ୍ରଣା ଅନୁଭୂତି ହୁଏ